ମୋ ମତରେ ମୋ ଗ୍ରାମୀଣ ସମୁଦାୟର ଲୋକମାନେ ଭ୍ରମଣ ଏବଂ ପର୍ଯ୍ୟଟକ ଉତ୍ସାହିତ ହେବାପାଇଁ ସରକାର ନୂତନ ପଦକ୍ଷେପ ନେବା ଉଚିତ୍ ପଦକ୍ଷେପ କହିଲେ ଗରିବ ଲୋକମାନେ ଗାଁରେ ଅଛନ୍ତି ଛୋଟ ଛୋଟ ଗାଁ ମାନଙ୍କୁ ଛୋଟ ଛୋଟ ପିଲାମାନେ ମଧ୍ୟ ଅଛନ୍ତି ଲୋକଙ୍କର ବହୁତ ଆଙ୍କାକ୍ଷ୍ୟା ଇଚ୍ଛା ଏବଂ ଗୋଟେ ଚେଷ୍ଟା ଥାଏ କିନ୍ତୁ କିଛି ଲୋକଙ୍କ ପାଖରେ ଏହି ଅର୍ଥ ଅଭାବ ଯୋଗୁଁ ସେମାନେ ପୁରୀ ଭଳି ଏତେ ସୁନ୍ଦର ଗୋଟେ ମହାପ୍ରଭୁଙ୍କ ସ୍ଥାନକୁ ଯାଇପାରନ୍ତି ନାହିଁ କିଛି ଲୋକ କେଦାରନାଥ ବଦ୍ରୀନାଥ ଏବଂ ତତ୍ସଙ୍ଗେ ସଙ୍ଗେ ହରିଦ୍ବାରକୁ ମଧ୍ୟ ଯିବାପାଇଁ ବହୁତ ଇଚ୍ଛା ପ୍ରକାଶ କରିଥାନ୍ତି କିନ୍ତୁ ଦୁଃଖ ର ବିଷୟ ସେମାନଙ୍କୁ ସେହି ସ୍ଥାନରେ ପହଞ୍ଚେଇବା ପାଇଁ କିଛି ଗାଡ଼ି ମଧ୍ୟ ନଥାଏ ଟ୍ରାନ୍ସପୋର୍ଟ ମଧ୍ୟ ନଥାଏ କିଛି ଗାଡିଆନ୍ସ ମଧ୍ୟ ନଥାଏ ସେଥିପାଇଁ ଲୋକମାନେ ଇଚ୍ଛା ଶକ୍ତି ଥାଇ ମଧ୍ୟ ସେଥିରୁ ବଞ୍ଚିତ ହୁଅନ୍ତି ଯଦି ସରକାର ଏ ଉପରେ ଯଦି ପଦକ୍ଷେପ ନେଇଥାନ୍ତେ ତାହେଲେ ଏଇ ଭ୍ରମଣ ପର୍ଯ୍ୟଟକ ମାନଙ୍କୁ ପ୍ରୋତ୍ସାହିତ ମିଳିଥାନ୍ତା